ହ୍ୟାଲୋ ମୁଁ ଏଇ ଦାମନଯୋଡ଼ିରୁ କହୁଥିଲି ଆଉ ଆପଣଙ୍କ ଦୋକାନରୁ କାଲି କିଛି ପରିବା ଆଣିଥିଲି ଆଉ ସେ ଟିକିଏ ଖରାପ ପଡ଼ିଲା ତ ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଫୋନ୍ କରିଥିଲି ଆଉ ହଁ ସେ ବାଇଗଣ ଆଉ କିଛି କଲରା ଏମିତି ସବୁ ନେଇଥିଲି ଆଉ ହଉ ଠିକ୍ ଅଛି ଯାହା ତ ହେଲା ହେଲା ଟିକେ ଦେଖିକି ଆଜି ମୁଁ ପଠାଉଛି ଜଣଙ୍କୁ ଟିକେ ପରିବା କିଛି ପଠାଇ ଦିଅନ୍ତୁ ଆଉ ଭେଣ୍ଡି ରଖିଛନ୍ତିକି ଭେଣ୍ଡି ଅଛିକି ଦୋକାନରେ ଭେଣ୍ଡି କେଜି କେତେ ଏତେ ଟଙ୍କା କରୁଛନ୍ତି କି ହାଁ ହଉ ଟିକେ ଦେଖିକି ଦେଖିକି ଟିକେ ଭଲ ପରିବା ଦିଅନ୍ତୁ କାହିଁକିନା ଆରଥରକ ମୁଁ ଆଣିଥିଲି ଏମିତି ଲସ୍ରେ ପଡ଼ିଲି ଗୋଟେ ଦିନ ରଖି ରଖା ହେଇଛି ସେ ପୁରା ଇଏ ହେଇଗଲା ନଷ୍ଟ ହେଇଗଲା ପୁରା ଆଉ ଲଙ୍କା ରଖିଛନ୍ତି କି ଲଙ୍କା ହଉ ଲଙ୍କା ବି ସେମିତି ଗୋଟେ ଗୋଟେ ଦଶ ଟଙ୍କା କି କୋଡ଼ିଏ ଟଙ୍କାର ଲଙ୍କା ଆଳୁ ଆଳୁ ଅଛିକି ନାହିଁ ଆଳୁ ଟିକେ ଦେଖିକି ଦେବେ ଆଉ ଦେଖ ଦେଖନ୍ତୁ ଆରଥରକ ଆପଣ ଆଳୁ ଦେଇଥିଲେ ପୁରା ନୀଳ ନୀଳ ଆଳୁ ଉପର ପୁରା ନୀଳ ଦେଖା ଯାଉଥିଲା ଯେମିତି ସେମିତି ଦେବେନି ଟିକେ ଦେଖିକି ଭଲ ଆଳୁ ଦେବେ ନା ନା ଘରୁ ମୁଁ ପଠେଇବି ଜଣଙ୍କୁ ଯାଇକି ଆଣିବେ ଆଉ ଆଉ ଲେଖିକି ରଖନ୍ତୁ ଗୋଟେ ଲିଷ୍ଟ୍ ଦେଉଛି ସେଇ ହିସାବରେ ପରିବା ଇଏ କରିଦେବେ ଆଉ କାଳେ ଭୁଲିଯିବେ ଆପଣ ବାଇଗଣ ଦେବେ କଞ୍ଚା ଲଙ୍କା ଆଉ ଆଳୁ ଆଳୁ ଲେଖନ୍ତୁ ଆଳୁ କେତେ ଟଙ୍କା ରେଟ୍ କହୁଛନ୍ତି ଆପଣ ପାଞ୍ଚ ଯଦି ମୁଁ ପାଞ୍ଚ କେଜି ଆଣେ ଦେବେକି କିଛି କମ୍ କରିକି ଟଙ୍କା ପଚିଶି କୋଡ଼ିଏ ଟଙ୍କା କୋଡ଼ିଏ ପଚିଶ ଭିତରେ ହେବ କି ହଉ ଠିକ୍ ଅଛି ଗୋଟେ ପାଞ୍ଚ କେଜି ଲେଖନ୍ତୁ କଞ୍ଚା ଲଙ୍କା ଟମାଟୋ ଆଉ ଆଉ କ'ଣ ଜହ୍ନି ଫନି ରଖୁଛନ୍ତି କି ଜହ୍ନି ଜହ୍ନି ରେଟ୍ କେତେକି ଏତେ ଟଙ୍କା କ'ଣ କହୁଛନ୍ତି ସବୁ ଅଧିକ ଅଧିକ କହୁଛନ୍ତି ଆପଣ ଆଉ ଫୁଲ କୋବି ଫୁଲ କୋବି ଅଛିକି ଫୁଲ କୋବି ରେଟ୍ କେତେ ନେଉଛନ୍ତି ସବୁ ପଚାଶ ଷାଠିଏ କରିଦେଇଛନ୍ତିନା କ'ଣ ହଉ ଲେଖନ୍ତୁ ଫୁଲକୋବି ପୋଟଳ ହଉ ଠିକ୍ ଅଛି ସେତିକି ପଠାଇ ଦିଅନ୍ତୁ ଆଉ